ଆମ ଗଛ ଆମେ ଗଛରେ ସବୁବେଳେ ସାର ଦେଉଛି ଆମ୍ବ ଗଛରେ କଦଳୀ ଗଛରେ ମନ୍ଦାର ଗଛ ବି ଅଛି ସବୁ ଫୁଲ ଗଛରେ ସବୁ ସାର ଦେଉଛି ସାର ୟୁରିଆ ସାର ଦେଲେ ଗଛଟା ଲମ୍ବା ହେବ ଗୋମର ସାର ଅଛି ସେ ସାର ଦେଲେ ଗଛଟା ପୃଷ୍ଟ ହେବ ଶାଗ ଅଛି ଶାଗରେ ବି ନାଲି ଶାଗ ଅଛି ଧଳା ଶାଗ ଅଛି ନାଲି ଶାଗରେ ବି ସାର ସାର ଦେଲେ ସାରଟା ଦେଲେ ଗଛଟା ପୁଷ୍ଟ ହେବ ୟୁରିଆ ସାର ଦେଲେ ଲମ୍ବା ହେବ ଜଲ୍ଦି ଲମ୍ବା ହେଲେ ଗଛଟା ଜଲ୍ଦି ସବୁ ଖାଇ ହେବ ଆମ୍ବ ଗଛରେ ସାର ଦେଲେ ଆମ୍ବ ଭଲ ହେବ ଗଛଟା ଭଲ ଥିବ କଦଳୀ ଗଛରେ ବି ସାର ଅଛି ସବୁବେଳେ ସଫା ସୁୁତୁରା କରିକି ଗଛରେ ସାର ଦେବାର ଅଛି ସାର ଦେଲେ ଗଛଟା ଭଲ ହେବ